ମୁଖ୍ୟତଃ ମୋତେ ବାଗିଚାରେ ଗଛ ଲଗେଇବା ବହୁତ ଭଲ ଲାଗେ ଏବଂ ମୁଁ ଆମ ବଗିଚାରେ ବହୁପ୍ରକାର ଗଛ ଲଗାଇ ଅଛି ଯେମିତି ଗୋଲାପ ଫୁଲ ଗଛ କିମ୍ବା ମଲ୍ଲି ଗଛ ଏବଂ ଗେଣ୍ଡୁ ଗଛ ମୁଁ ମୁଖ୍ୟତଃ ଚାରା ଆମ ପାଖ ସାହି ସାହି ପଡ଼ିଶାରୁ ଆଣିଥାଏ ଏବଂ ତାହାକୁ ଆଣିକି ଆମ ବଗିଚାରେ ସିଞ୍ଚନ କରି ମାଟିସହ ମିଶେଇ ଅନେକ ପ୍ରକାରର ଉତ୍ସ ଗୁଡ଼ିକ ସହିତ ଗଛ ଲଗାଏ ଏବଂ ମାଟିରେ ବହୁ ପରିମାଣରେ ପାଣି ମଧ୍ୟ ସିଞ୍ଚନ କରିଥାଏ ଆଉ ମାଟିର ଉର୍ବରତା ବଢ଼େଇବା ପାଇଁ ମୁଁ ଗୋବର କ୍ଷତ ମଧ୍ୟ ବ୍ୟବହାର କରେ ଯାହାଦ୍ଵାରା ଗଛ ଏବଂ ଫୁଲ ଗଛର ଉର୍ବରତା ମଧ୍ୟ ବଢ଼ିଥାଏ ମୁଁ ଅନେକ ସମୟରେ ସବୁବେଳେ ଗଛ ଲଗେଇବା ସହ ଗଛର ଫୁଲକୁ ବା ଗଛର ପତ୍ରକୁ କାଢ଼ି ମାର୍କେଟରେ ମଧ୍ୟ ବ୍ୟବସାୟ କରେ ଏବଂ ଅନେକ ପ୍ରକାରର ମଧ୍ୟ ଗଛ ଲଗେଇବା ବହୁତ ଭଲ ଲାଗେ ମୁଁ ଗଛ ଲଗେଇବା ସହ ଗଛର ଫୁଲପତ୍ରକୁ ମାର୍କେଟରେ ବ୍ୟବସାୟ କରି କିଛି ଟଙ୍କା ମଧ୍ୟ ଅର୍ଜନ କରେ ସେଥିରୁ ମୋତେ ବହୁତ ଖୁସି ଲାଗେ